ଓଡ଼ିଶାର ମୁଖ୍ୟ ପର୍ବ ହେଉଛି ରଜ ପର୍ବ ରଜ ପର୍ବରେ ଝିଅମାନେ ବହୁତ ଭଲ ଭଲ ପୋଷାକ ପିନ୍ଧନ୍ତି ଓ ଓ ପୋଡ଼ପିଠା ଖାଆନ୍ତି ଓ ସେମାନେ ବହୁତ ମଜା କରନ୍ତି ଝିଅମାନେ ଝିଅମାନେ ଖାସ୍ କରି ଝିଅମାନେ ହିଁ ରଜପର୍ବକୁ ବହୁତ ଭଲରେ ପାଳନ କରନ୍ତି ସେମାନେ ଦୋଳି ଖେଳନ୍ତି ପୁଚି ଖେଳନ୍ତି ଏବଂ ଏବଂ ଦୋଳି ଖେଳି ସେମାନେ ରଜପାନ ବି ଖାଆନ୍ତି ସେମାନେ ବୁଲିବାକୁ ବି ଯାଆନ୍ତି

ଏବଂ ଆମର ସେଠାରେ ସେଠାରେ ଦୋଳି ଖେଳାନ୍ତି ଆଉ ଦୋଳି ଖେଳନ୍ତି ଆଉ ପୁଚି ଖେଳନ୍ତି ଆଉ ଗୀତ ବି ଗାଆନ୍ତି